ହେଲୋ ହଁ କୁହନ୍ତୁ ମୁଁ ଦୀପା ସାହୁ କହୁଛି ମୁଁ ନେଇ ଥାନ୍ତି ବରା ନେଇଥାନ୍ତି ଆଉ ରସଗୋଲା ଆଉ ଆଉ କ'ଣ ମିଠା ଅଛି କହୁ ନାହାନ୍ତି ହଁ ଆଉ ସିଙ୍ଗେଡ଼ା ଅଛି କି ନାଇ ହ ସିଙ୍ଗେଡ଼ା ଖାଇବାକୁ ଦେଇ ଦିଅନ୍ତୁ କୋଡ଼ିଏ ଟଙ୍କାର ବରା ବି କୋଡ଼ିଏ ଚଙ୍କାର ଆଉ ମିଠା ମିଠା ମିଠା ଗୋଲାପଜାମୁ ଅଧ କିଲୋ ଆଉ ରସଗୋଲା ଅଧ କିଲୋ ହଁ ସେତିକି କେତେ ଅଛି ମିଠା କିଲୋ ହଁ ହଁ ଆଉ ଗୋଲାପଜାମୁ ହଉ ହଉ ହଉ ଅଧା ଅଧା କିଲୋ ଦେଇ ଦିଅନ୍ତୁ ବରା ସିଙ୍ଗଡ଼ା କୋଡ଼ିଏ କୋଡ଼ିଏ ଟଙ୍କାର ଚାଳିଶ ଟଙ୍କାର ଦେଇ ଦିଅନ୍ତୁ

ଆଉ ବେପାର କେମିତି କ'ଣ ଚାଲିଛି ହଁ ଆଉ ଯଦି ଏଠି ଭଲ ବେପାର ହେଉନି ତାହାଲେ ଆମ ଆଡ଼େ ଚାଲନ୍ତୁ ଆମର ଇଂଲଣ୍ଡ ଆଡ଼େ ହଁ ସେୟା ଚାଲିଛି ଭଲ ବେପାର ତ ଭଲ ହେଉଛି ଆଜ୍ଞା ଆଉ କ'ଣ କୁହନ୍ତୁ

ହଁ ହଁ ସେତିକି ଦେଇ ଦିଅନ୍ତୁ ଆଜ୍ଞା